ଆମେ ହୋଲ୍ସେଲ୍ରରୁ ହୋଲ୍ସେଲର୍ ବଜାର୍ ଇ'ଟା ମାନ୍କେ ସବୁ ସାମାନ୍ମାନେ କିଣ୍ସୁଁ ଘରର୍ଟା ମାନେ ଯେତ୍କି ୟୁଜ୍ ହେସି ସର୍ପ ସାବୁନ୍ ତେଲ୍ ଘର୍ ଯେତେ ସାମଗ୍ରୀ ସବୁ ବଜାର୍ରୁ ହୋଲ୍ସେଲ୍ ନ ହୋଲ୍ସେଲ୍ ବଜାର୍ ନେ କାମ୍ କା'ଯେ ବୋଏଲେ ନି କେଁ ସବୁ ସବୁ କମ୍ ଦାମ୍ନେ ମିଲ୍ସି ସବୁ କମ୍ ଦାମ୍ନେ ମିଲ୍ସି ଆରୁ ହୁଁ ଦୁକାନ୍ରେ ତ ଖୋବ୍ ରେଟ୍ ନେ ଦେସନ୍ ଆରୁ ପନିପରିବା କା'ଣା କମି ଆଏବା ଯେ କାଲି ତ ଇଲେକ୍ସନ୍ର ଲାଗି କେତେବେଲେ କୁଡ଼ିଏ ଟଙ୍କା ରେଟ୍ ଥିଲେ କେତେବେଲେ ପାଞ୍ଚ୍ ଟଙ୍କା ରେଟ୍ ହେଉଛେ ପନିପରିବା ରେଟ୍ ମାନେ ବାଇଗଣ୍ କେତେବେଲେ ଷାଠିଏ ଟଙ୍କା ଥିଲେ କେତେବେଲେ ତିରିଶ୍ ଟଙ୍କା ହେଉଛେ ଆରୁ ଅନ୍ଲାଇନ୍ ସପିଂରଟା ଅନ୍ଲାଇନ୍ ସପିଂ ଆମେ କେତେବେଲେ ଅନ୍ଲାଇନ୍ ସପିଂ କଲେ ଭଲ୍ ସାମାନ୍ ବି ଆସୁଛେ କେତେବେଲେ ଖରାପ୍ ସାମାନ୍ ବି ଦେଉଛେ ଅନ୍ଲାଇନ୍ ସପିଂର କଥା ଇ'ଟା ଏକା ମୁଇଁ କହେମି ଏତ୍କି ଏକା ମୁଇଁ ଜାଣିଛେଁ